ହଁ ଆମେ ଅତିରିକ୍ତ ସ୍ବାଦିଷ୍ଟ ବନାଇବା ପାଇଁ ବନାବା ଲାଗିର୍ ଅନେକ ଜିନିଷ ବେବହାର କରସୁଁ ଯେନ୍ତାକି ଅଣ୍ଡା ରାନ୍ଧ୍ଲା ଅଣ୍ଡା ସିଝେଇ ନେସୁଁ ଆଲୁ ସେନ ଦେଇନେସୁଁ ଆଲୁ ଅଣ୍ଡା ସିଝେଇ ସାରିଲା ପରେ ସେଟାକେ ବାହାର୍ କରିନେସୁଁ ବାହାର୍ କରି ସାର୍ଲା ପରେ ଅଣ୍ଡାକେ ଫ୍ରାଏ କରିନେସୁଁ ଫ୍ରାଏ କରି ନେଇ ସାଏଲା ପରେ ସେଟାକେ ଥୁଇ ନେସୁ ସେଥିରୁ ଆଲୁକେ ଫ୍ରାଏ କରସୁଁ ଆଲୁକେ ଫ୍ରାଏ କରି ସାଏଲା ପରେ ସେଟାକେ ଥୁଇନେସୁ ତାର୍ ପରେ ଯେତେ ମସ୍ଲା ମୁସ୍ଲି ଯେନ୍ ମସ୍ଲା ଅଛେ ଜୀରା ମିର୍ଚ୍ଚା ସେଟାକେ ଫେର୍ ଗ୍ରେଣ୍ଡିଂ କରିକରି ସେଟାକେ ଫେର୍ ଘାଏ ତେଲେ କସି ନେସି କସି ନେଇ ସାଏଲା ପରେ ଆଲୁକେ ପୂରା ଚିଟ୍କି ନେଇକରି ସେ ମସଲା କଷିକରି ସେନ ଦେଇନେସି ଆଲୁ ସାଙ୍ଗେ ମସଲା ସାଙ୍ଗେ ଆଲୁକେ ଦେଇକରି ତେହେଁରୁ ସେଟା ପାଏନ୍ ଦେଇନେସି ପାଏନ୍ ଦେଇକିରି ସେଟା ଅଧାଘଣ୍ଟା ପନ୍ଦ୍ର ମିନିଟ୍ ଡବ୍କିସି ଡବ୍କି ଗଲା ପରେ ତାର୍ ପରେ ଅଣ୍ଡାକେ ମୁଇଁ କାଟି ନେଇକରି ସେ ତୁନେ ଫେର୍ ଦେଇନେସି ତୁନେ ଦେଇନେସି ବୋଲେ ସେନୁ ତେହେରୁଁ ଡବକିସି ଆଉ ଅଧାଘଣ୍ଟା ପନ୍ଦର୍ ମିନିଟ୍ ଭିତରେ ହେଇ ହେଇଯାଏସି ଆଉ ସେଟା ବହୁତ୍ ସ୍ବାଦିଷ୍ଟ୍ ଲାଗ୍ସି